ଭାରତର ସବୁଠାରୁ ବଡ଼ କ୍ରୀଡ଼ା କ୍ରିକେଟ୍ ହକି କ୍ରିକେଟ୍ରେ ଭଲ ଖେଳ କ୍ରିକେଟ୍ ମୋ ପାଇଁ ମୁଁ ସବୁଠୁ କ୍ରିକେଟ୍ ଦେଖେ ଟିଭିରେ ଟିଭିରେ ବି ଦେଖେ ଆଉ ନିଜେ ବି ଖେଳେ ଦିଲ୍ଲୀପ ତୁର୍କି ମତେ ବହୁତ ପସନ୍ଦ ଦିଲ୍ଲୀପ ତିର୍କୀ ବହୁତ ପସନ୍ଦ କ୍ରିକେଟ୍ରେ ମହେନ୍ଦ୍ର ସିଂ ଧୋନି ତେନ୍ଦୁଲକର୍ ଆଜାରୁଦ୍ଦିନ୍ ମୋର ପ୍ରିୟ ଖେଳାଳି ଆଉ ଏମାନେ ସବୁଠାରୁ ଦୁନିଆର ବଡ଼ ଖେଳାଳି ମହେନ୍ଦ୍ର ସିଂ ଧୋନି ଯିଏକି ମୋର ପ୍ରିୟ ଖେଳାଳି କ୍ରିକେଟ୍ ଆମ ଗାଁରେ ଖେଳ ହୁଏ ମୁଁ ବି ନିଜେ ଖେଳେ ୱିକେଟ୍ ରକ୍ଷକ ମୁଁ ଥିଲି ମୁଁ ସେଥିପାଇଁ ପ୍ରିୟ ମୋର ମହେନ୍ଦ୍ର ସିଂ ଧୋନି ୱିକେଟ୍ ରକ୍ଷକ ସଚ୍ଚିନ୍ ତେନ୍ଦୁଲକର ଗୋଟେ ଭଲ ବ୍ୟାଟସ୍ମ୍ୟାନ୍ ଗୋଟେ ସେ ବି ମୋ ପ୍ରିୟ ସୌରଭ ଗାଙ୍ଗୁଲି ସେ ଏକ ପଶ୍ଚିମବଙ୍ଗର ଏକ ନମ୍ବର୍ ଖେଳାଳି ମହେନ୍ଦ୍ର ଧୋନି ଧୋନି ଯିଏକି ଇଣ୍ଡିଆ ବହୁତ ୱାର୍ଲଡ଼୍ କପ୍ ଆଣିଛି ଏସିଆ କପ୍ ଆଣିଛି ଟି ଟ୍ୱେଣ୍ଟି ଆଣିଛି ବଡ଼ ଖେଳାଳି ତାଭଳି କ୍ୟାପଟେନ୍ କେହି ନାହାନ୍ତିନି ତେନ୍ଦୁଲକର୍ ତେନ୍ଦୁଲକର୍ ବି ତା ପିରିୟଡ଼୍ରେ ଆଣିଛି କିଛି କ୍ରିକେଟ୍ କ୍ରିକେଟ୍ରେ ଖେଳ ଛୋଟଠାରୁ ବଡ଼ ସମସ୍ତେ ଦେଖନ୍ତି ଆମ ଘର ପରିବାର ସମସ୍ତେ ଦେଖନ୍ତି କ୍ରିକେଟ୍ ମତେ ମୁଁ ପସନ୍ଦ ଖେଳ ଆମ ଘର ସମସ୍ତଙ୍କର ପସନ୍ଦ ବି ଖେଳ କ୍ରିକେଟ୍ ହକି ହକି ମୁଁ ଦେଖେ ଆମ ଘରେ ଅବଶ୍ୟ ଦେଖନ୍ତିନି ମୁଁ ଦେଖେ ହକି ଦେଖେ ନ୍ୟାସନାଲ୍ ମୁଁ ଦେଖେ ଆଉ କ୍ରିକେଟ୍ରେ ଆଇ ପି ଏଲ୍ ଟି ଟ୍ୱେଣ୍ଟି ମ୍ୟାଚ୍ ବହୁତ ଏନଜଏ୍ ହୁଏ ଦେଖା ହେଇ ବି ହୁଏ ଆଇ ପି ଏଲ୍ ଟିମ୍ରେ ମୁଁ ଚେନ୍ନାଇକି ସପୋର୍ଟ କରେ କାହିଁକିନା ମୋ ପ୍ରିୟ ଖେଳାଳି ମହେନ୍ଦ୍ର ସିଂ ଧୋନି ଥାଏ ସେଥିପାଇଁ ମୋ ପ୍ରିୟ ଖେଳାଳି ମହେନ୍ଦ୍ର ସିଂ ଧୋନି ଆଉ ନମ୍ବର୍ କହିଲେ ଚେନ୍ନାଇ ଚେନ୍ନାଇ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ ସିଏ ବି ନେଲାଣି ଚାରିଟା ପାଞ୍ଚ ଥର ନେଲାଣି ସେଥିପାଇଁ ମୁଁ ତାକୁ ଭଲ ଲାଗେ ଚେନ୍ନାଇ ଟିମ୍ ସପୋର୍ଟ୍ କରେ ବି ମୁଁ ତାକୁ ଚେନ୍ନାଇ ଟିମ୍କୁ ଆଉ ଧୋନି ଏକ ଏମିତି ପ୍ଲେୟାର୍ ଯେ ସେ କୋଲ୍ ସବୁବେଳେ ପାଇଁ ଥଣ୍ଡା ରହେ ଭଲ ପ୍ଲେୟାର୍ ତେନ୍ଦୁଲକର୍ ତ ଏମାନେ ସେମାନେ ଭଲ ଲାଗନ୍ତି